ଆଗରୁ ଏହିସବୁ କମ୍ପ୍ୟୁଟର ବା ମୋବାଇଲ୍ର ଏତେଟା ସୁବିଧା ସୁଯୋଗ ନଥିଲା ତେଣୁ ସମସ୍ତେ କଲମ ଓ କାଗଜ ମାଧ୍ୟମରେ ନିଜର ଲେଖା ଲେଖୁଥିଲେ କିନ୍ତୁ ବର୍ତ୍ତମାନ ମୋବାଇଲ୍ ବା ଯେଉଁ ଟ୍ୟାବଲେଟ୍ ଆସିଲାଣି ସେଥିରେ ଲେଖିବା ପାଇଁ ସୁବିଧା ହେଉଛି ତେଣୁ ମୁଁ ମଧ୍ୟ ଏହା ଉପରେ ନିର୍ଭର କରୁଛି କାରଣ ଥରେ ଲେଖିଦେବା ଦ୍ୱାରା ତାକୁ ବିଭିନ୍ନ ଲୋକଙ୍କ ପାଖକୁ ପଠାଇବାକୁ ସୁବିଧା ହୋଇଥାଏ ଏବଂ ସେଥିରେ କୌଣସି ପରିବର୍ତ୍ତନ କରିବାକୁ ହେଲେ ତାହାକୁ ଆମେ ଖୁବ୍ ଶୀଘ୍ର ଓ ଅତି ସହଜରେ ମଧ୍ୟ କରିପାରିଥାଉ